ବଗିଚା ଆମେ ଯେନ୍ କରୁଚୁଁ ଫୁଲ ଗଛ ମାନେ ଯେନ୍ ଯୋଗଉଚୁଁ ସେଥିରେ ବହୁତ୍ ଆମର୍ ଅମ୍ଳଜାନ୍ ସେଥିରେ ପରିବେଶ ପାଇପାର୍ମା ଆମେ ଆଉ ଫୁଲ୍ ମଧ୍ୟ ବି ଆମେ ଭଗ୍ବାନ୍ଙ୍କ ସ୍ଥଳକେ ଦେଇପାର୍ମା ଆଉ ସେଟା ପୂଜାପାଠ୍ କରିପାର୍ମା ଆଉ ଫଳମୂଳ ଇତ୍ୟାଦି ଯାହା କିଛି ବି ହେବା ଭଗବାନଙ୍କର ପ୍ରତି ପୂଜା କରିକିରି କିଛି ବି ଫଳମୂଳ ବି ଯାହା ଅବଶିଷ୍ଟ ହେବା ନେଇକରି ତାହାକେ ଆମେ ବିକା କିଣା କର୍ମା ଏଥିରଲାଗି ଆମେ ଇ ଉଦ୍ଦେଶ୍ୟରେ ଆମେ ବଗିଚା କରୁଛୁଁ ଆଉ ବଗିଚାରେ ଆମେ ଏନ୍ତା କରିକି ଆମେ ଚଲିକରି ତାମାନେ ଉପକୃତ ହୋଇପାରୁଛୁଁ